ହଁ ମୁଁ ବିକୁଛି ଅଛି ଏ ଫୁଲକୋବି ଟମାଟୋ ବାଇଗଣ ଲଙ୍କା ଆଉ ଅଛି କ'ଣ କ'ଣ ଫୁଲ କୋବି କୋବି ତ ଅଛି ରେଟ୍ ଅଛି ଟିକେ ଆର ପାଳକ ଦଉଛୁ ଆହୁରି କେତେ ପରିମାଣରେ ଦଉଛି ହାଁ ବୋଲ ଫୁଲକୋବି କେଜି ତିରିଶ ଟଙ୍କା ଅଛି କୁଇଣ୍ଟେଲ ଅଛି ଆଠଶହ କମ୍ ବୋଲେ ଆହୁରି କେମତି କମିବ ଅଧିକା ତ ରେଟ୍ ଅଛି ପାଞ୍ଚଶହ ଆଉ କେତେ କମ୍ କରିବି ମୋର ଲସ୍ ହୋଇଯିବ କମ୍ କଲେ କେ ଜି ତ ଟମାଟୋ କେ ଜି ତ ଚାଳିଶ ଅଛି ଔଷଧ ଔଷଧ ଭଲ ଆଉରି ଭଲ ହେବ ବୋଇଲେ ଔଷଧ ଟିକେ ବେଶୀ ଦେଇ ଦେଉଛୁ ଇଏ ଦେଉଛି ଆହୁରି ସାର ଫାର ଜାଣିଛ ବେଶୀ ୟୁଜ୍ ନାଇଁ ଯେତକି ଦରକାର ସେତକି ୟୁଜ୍ କରୁଛୁ ଆମେ ହଁ ପଚାଶ କେ ଜି

ଆହୁରି ଅଛି ବାଇଗଣ ଅଛି ଲଙ୍କା ଅଛି ହଁ ଲଙ୍କା କେ ଜି କୋଡ଼ିଏ ଅଛି

ହଁ ସବୁ ଠିକ୍ ହଉଛି କିଛି ଅସୁବିଧା ହେବ ନାହିଁ

ଆହୁରି କ'ଣ ଦରକାର କି ମୂଳା ଅଛି ଗାଜର ନାହିଁ ମୂଳା କେ ଜି ତ ଅଛି କେତେ ତିରିଶ ଅଛି ସେଟା

ଦଶ କେ ଜି ହେବ କି ଆଉ ନିଅ କେତେ ହଁ ସବୁ ଭଲ ହେଉଛି କାଲି ଦରକାର କି କାଲି ଦରକାର କି ସବୁ ହଉ କଖାରୁ ହେବ ହେବ ଗୋଟେ ପଚାଶ କେ ଜି ଏମତି ହେବ ହଁ ହଉ

ହଉ ଫଟେଇଦେବି ଘରେ ଆସ ସବୁ ଆସି ଯିବ ହେଲା